ଭଲ ଫଟୋ ଉଠାଇବାକୁ ହେଲେ ସାଧାରଣତଃ ବିଭିନ୍ନ ଦର୍ଶନୀୟ ସ୍ଥାନ ପାହାଡ଼ ପାହାଡ଼ିଆ ଅଞ୍ଚଳ ଏବଂ ହ୍ରଦ କିମ୍ବା ସମୁଦ୍ର ସ୍ଥାନକୁ ଯିବା ଉଚିତ ଏଇ ସ୍ଥାନମାନଙ୍କରେ ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଥାଏ ଯେପରିକି ସନ୍ଧ୍ୟା ସମୟରେ ସମୁଦ୍ର ଅଞ୍ଚଳରେ ସୂର୍ଯ୍ୟାସ୍ତ ଏବଂ ପାହାଡ଼ିଆ ଅଞ୍ଚଳରେ ସକାଳ ସମୟରେ ସୂର୍ଯ୍ୟୋଦୟ ଦେଖିବାକୁ ମିଳିଥାଏ ଏହି ଏହି ସୌନ୍ଦର୍ଯ୍ୟଗୁଡ଼ିକୁ ଫଟୋ ଉଠାଇ ବିଭିନ୍ନ ପ୍ରକାର ଭଲ ଭାବରେ ଏଡିଟିଙ୍ଗ୍ କରି ତାର ସୌନ୍ଦର୍ଯ୍ୟକୁ ବଢ଼ାଇଥାନ୍ତି